ହ୍ୟାଲୋ ଦାଦା ବାଙ୍କ ଦାଦା ତୁଇ କେତେବେଲ୍ ତକ୍ ଲେଟ୍ କର୍ସୁଁ ବୋ ତୁଇ ଦେଖ ତ ମୁଇଁ ଜଲଦି ଯିବାର୍ ଅଛେ ତୁଇ ଟିକେ ଜଲ୍ଦି ଆ ଆଜି ଟାଇମ୍ ହେଇଗଲାନ ଲେଟ୍ ହେଇଗଲାନ ମୁଁ ମାଆକେ ନେଇକରି ଯିବାର୍ ଅଛି ଜଲ୍ଦି ପହଞ୍ଚିଲେ ଯାଇକିରି ଅନ୍ଧାର୍ ହେବାକେ ଭଲ୍ ଲାଗ୍ବା କେ ତାର୍ ଦିହି ଫେର୍ ଭଲ୍ ନାଇଁନ ଆଗରୁ ମୁଇଁ କେନ୍ତାକିରି ଅନ୍ଧାରେ ବି ନେଇକିରି ଯିମି ତୁଇ ଏତେ ଲେଟ୍ କରୁଛୁ ଯେ ସେଥିରଲାଗି ତୁଇ ଟିକେ ଜଲଦି ଆବୋ ତୋର୍ ଟେମ୍ପୁ କାଣା ଖରାପ୍ ହେଇଛେ କେଁ ଖରାପ୍ ହେଇଛେ ବେଲେ ଜଲଦି ଟିକେ ସାରିକରି ଜଲ୍ଦି ଟିକେ ପଲେଇ ଆ କେନ ଅଛୁ ତୁଇ ଯେନ୍ ଥିଲେ ବି ଟିକେ ଜଲ୍ଦି ଆ ଦରକାର୍ ଅଛେ ଡକ୍ଟର୍ ଫକ୍ଟର୍ ବି ଦେଖାବାର୍ ଅଛେ ବାଟେ ତୁଇ ଯେତେ ଜଲ୍ଦି ଆସ୍ବୁ ସେତେ ଜଲ୍ଦି ଆମେ ବି ଯିମୁ ସିଆଡ଼େ ମୋତେ ବି ଅପେକ୍ଷା କରିଛନ୍ ଘରେ ଯେତେବେଲେ ଆସିବେ ବୋଲିକରି ହେତିର୍ଲାଗି ମୁଇଁ ତୋତେ କହୁଛେ ତୁଇ ଜଲ୍ଦି ଟିକେ ଆ ଦାଦା ଜଲ୍ଦି ଯିମା ଆମେ ତୁଇ ଲେଟ୍ ନାଇଁ କର୍ ତୋର୍ ଟେମ୍ପୁ ସାରିଲୁ ବଲେ ଯେତେ ଜଲଦି ପାରୁଛୁ ସେତେ ଜଲଦି ତୁଇ ପଲେଇ ଆ ଆଉ ଆମେ ଯିମା ମୁଇଁ ମୋର୍ ଯିବା ବି ଜରୁରୀ ଅଛେ